ଗେମିଂର ଭବିଷ୍ୟତ ଭାରି ଭଲ କାହିଁକିନା ସବୁ ଗେମ୍ ଅନ୍ଲାଇନ୍ରେ ବାହାରି ପଡ଼ିଲାଣି ସମସ୍ତେ ଗେମ୍ ଖେଳୁଛନ୍ତି ସବୁ କୁନି କୁନି ପିଲାମାନେ ଗେମ୍ ଖେଳୁଛନ୍ତି ଆମର ଭାରତରେ ବୋଲେ ଶହେରୁ ନାଇଣ୍ଟି ଫାଇବ ପରସେଣ୍ଟ ବ୍ୟକ୍ତି ଗେମ୍ ଖେଳୁଛନ୍ତି ସମସ୍ତେ ଗେମ୍ ଖେଳୁଛନ୍ତି ଏବେ ଗେମ୍ରୁ ଗେମ୍ ଖେଳିଲେ ପଇସା ମଧ୍ୟ ପାଇପାରିବେ ସେମାନେ ଗେମ୍ରୁ ପଇସା ପାଉଛନ୍ତି ଗେମ୍ରୁ ଏଇ ଯେ ମଝିରେ ଗୋଟେ ବି ଜି ଏମ୍ ଗୋଟେ ଗେମ୍ ବାହାରି ଥିଲା ମୁଁ ବି ଖେଳୁଥିଲି ବି ଜି ଏମ୍ ଗେମ୍ଟା ଭାରି ଭଲ ବୋଲେ ସମସ୍ତେ ଖେଳୁଛନ୍ତି ଟାଇମ୍ ପାସ୍ ହେଉଛନ୍ତି ସମସ୍ତେ ବି ଜି ଏମ୍ ଗେମ୍ ଖେଳୁଛନ୍ତି ଭଲ ଲାଗୁି ଏବେ ଆଉ ଗୋଟେ ଟ୍ରେଡ଼ିଂ ଆପ୍ ବାହାରିଲା ଗେମ୍ଟା ଟ୍ରେଡ଼ିଂ ସମସ୍ତେ ପଇସା ଟ୍ରେଡ଼ିଂ କରିକି ପଇସା କମଉଛନ୍ତି ତା'ଠାରୁ ବହୁତ କମଉଛନ୍ତି ଆଉ ରୁମି ସର୍କଲ୍ ମାନେ ତାସ ଗେମ୍ ସେ ଗେମ୍ ଖେଲିକି କ'ଣ ହବ ସେ ଗେମ୍ ଖେଳିଲେ ପଇସା ବାନ୍ଧି ପାରିବ ବ୍ୟାଙ୍କରୁ ପଇସା ଉଡ଼୍ରୋ କରିପାରିବ ସବୁ ଭଲ ଅଛି ଏବେ ଟିଭିରେ ମଧ୍ୟ ସେ ଗେମିଂର ଆଡ଼୍ ଟେ ବାହାରି କଲେଣି ସବୁ ଗେମ୍ ଖେଳ ବୋଲି ସମସ୍ତଙ୍କୁ କହୁଛନ୍ତି ସମସ୍ତେ ଗେମ୍ ଖେଳୁଛନ୍ତି ଆଉ ଗେମ୍ ଖେଳିଲେ ଭଲ ଆଉ ଖରାପ ବି ଅଛି ଯେଉଁଟା ଯେମିତି ବ୍ୟବହାର କରିବେ ଯେଉଁମାନେ ଲୋକମାନେ ଗେମ୍ ଖେଳିଲେ ସମସ୍ତେ ଗେମ୍ ଖେଳୁଛନ୍ତି ସେଥିପାଇଁ ଗେମ୍ର ଭବିଷ୍ୟତ ଆମେ ଭାବୁଛୁ ମାନେ ବହୁତ ଭଲ ଭବିଷ୍ୟତ ତା'ର ଉନ୍ନତି ଅଛି ଗେମ୍ର ସମସ୍ତେ ଆଜିକାଲି ବହୁତ ସବୁ ପିଲାମାନେ ଗେମ୍ ଖେଳୁଛନ୍ତି